ଏମିତି କିଛି ଚିତ୍ର ମୁଁ ତ ଆଙ୍କିନି କିନ୍ତୁ ଜଣେ ସେଇ ଚିତ୍ର ଆଙ୍କିଥିଲା ମୁଁ ସେ ଚିତ୍ରକୁ ଦେଖିଲି ଆଉ ବହୁତ ସମୟ ଦେଖିଲା ପରେ ସେ ଚିତ୍ରର ଗଭୀରତାରେ ମୁଁ ଯାଇକି ପହଞ୍ଚି ପାରିଲି ଦେଖିଲା ପରେ ଜଷ୍ଟ ଖାଲି ଗୋଟେ ପାହାଡ଼ ଅଛି ଗଛ ଅଛି ସେମିତି ଦେଖା ଯାଉଥିଲା କିନ୍ତୁ ତାକୁ ଯେତେବେଳେ ପାଞ୍ଚରୁ ଦଶ ମିନିଟ ପର୍ଯ୍ୟନ୍ତ ମୁଁ ଦେଖିଲି ତା'ପରେ ଯାଇ ଜାଣିପାରିଲି ସେଗୁଡ଼ାକ ଥିଲା ଦୁଇଟା ଗଛ କିନ୍ତୁ ସେଥିରେ ଥିଲା ଗୋଟିଏ ମା' ମା' ତା'ର ଛୁଆକୁ ବହୁତ ସୁନ୍ଦର ଭାବରେ କୋଳରେ ଧରିକି ତାକୁ କ୍ଷୀର ପିଆଉଛି ଆଉ ସେଇଟା ଯେତେବେଳେ ଦେଖିଲି ବହୁତ ଖୁସି ଲାଗିଲା ସାଙ୍ଗେ ସାଙ୍ଗେ ଦେଖୁ ଦେଖୁ ଯେମିତି ଲାଗିଲା ଗୋଟେ ନଦୀ ଅଛି ପାହାଡ଼ ଅଛି ଆଉ ଦୁଇଟା ଗଛ ଅଛି କିନ୍ତୁ ବହୁତ ସମୟ ଦେଖିଲା ପରେ ଜାଣିପାରିଲି ଯେ ଗୋଟେ ମା' ତା' ଛୁଆକୁ କ୍ଷୀର ପିଆଉଛି ବହୁତ ସୁନ୍ଦର ଲାଗିଥିଲା ସେ ଛବିଟି ଆଉ ଏବେ ବି ସେ ଛବିକୁ ମୁଁ ତା' ମାନେ ଦେଖେ ଆଉ ମୋ ପାଖରେ ନାହିଁ କିନ୍ତୁ ସେ ଛବିଟା ମୁଁ ଆଖି ଆଗରେ ଅଛି